ହେଲୋ ସାର୍ ନମସ୍କାର ମୁଁ ଏଇ ଯୋଉ ଫ୍ଲିପକାର୍ଟରୁ ଗୋଟେ ଅର୍ଡର୍ଟେ ଅର୍ଡର୍ କରିଥିଲି ସେଟା ମୁଁ କ୍ୟାନସଲ୍ କରିଥିଲି ଯଦ୍ୱାରା କି ଆପଣଙ୍କର ଟଙ୍କା ଫେରସ୍ତ ଏପର୍ଯ୍ୟନ୍ତ ଆସିନାହିଁ ଏହାର କାରଣ କ'ଣ ମୁଁ ଜାଣିପାରେ କି ଯଦି କିଛି ପ୍ରୋବ୍ଲେମ ହୋଇକି କନ୍ତୁ ସାତ ଦିନ ଚବିଶ ଘଣ୍ଟା ଭିତରେ ଆପଣ କହିଥିଲେ ଆପଣଙ୍କର ପେମେଣ୍ଟଟା ଫେରସ୍ତ ହୋଇଯିବ ବୋଲି କିନ୍ତୁ ଏପର୍ଯ୍ୟନ୍ତ ହେଲାଣି ସେ ଟଙ୍କା ଫେରସ୍ତ ଆସିନାହିଁ ସେ ଅର୍ଡର୍ ତ ମୁଁ କ୍ୟାନସଲ୍ କଲିଣି ଆସକୁ ହେବ ଦୁଇ ଦିନ ହେବ ଆଉ ସେ ଅର୍ଡର୍ ଟଙ୍କା ଫେରସ୍ତ କରିବାକୁ ମୋତେ ଟିକେ ଜଲ୍ଦି ହେଲ୍ପ କରନ୍ତୁ ଯାହାଦ୍ୱାରା କି ମୋର ଟଙ୍କାଟି ବହୁତ ନିହାତି ଦରକାର ଅଛି ତ ଆପଣ କେବେ ଟିକିଏ କନଫର୍ମ୍ କରି କୁହନ୍ତୁ କେବେ ଆପଣ ସେ ଟଙ୍କାଟାକୁ ଫେରସ୍ତ କରିବେ